ଦେଖନ୍ତୁ ଯେହେତୁ ଆମେ ଗ୍ରାମାଞ୍ଚଳରେ ବସବାସ କରୁଛୁ ତେଣୁ ପଶୁପାଳନ ସମ୍ବନ୍ଧୀୟ ସେମିତି କିଛି ନିୟମ ଆଇନି ବିଷୟରେ ଗ୍ରାମାଞ୍ଚଳର ଅଧିକ ଅଧାଧିକ ଚାଷୀ ଚାଷୀମାନେ ଜାଣିନଥାନ୍ତି କୃଷକମାନଙ୍କୁ ଏହିପରି ପ୍ରଭାବିତ କରେ ଯେ ଯେମିତି ଆମର କୌଣସି ଆମେ ପଶୁପାଳନ ସମ୍ବନ୍ଧିତ ସେମିତି ଆଇନ ନିୟମ ବିଷୟରେ କିଛି ବି ଜାଣିନୁ ଯାହା ବି ଜାଣୁ ଆମେ ଆମର ନିକଟସ୍ଥ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଦ୍ୱାରା ପ୍ରାଣୀ ଚିକିତ୍ସାକେନ୍ଦ୍ରରୁ ହିଁ ଆମେ ଯାହା କିଛି ଖବର ପାଉ ପଶୁ କଲ୍ୟାଣ ଆଇନ ପରିବେଶ ନିୟମ ଇତ୍ୟାଦି ସବୁ ତାଙ୍କ ଠୁ ହିଁ ଆମେ ଖବର ପାଉ ଆଉ ତାଙ୍କର ପଶୁଙ୍କ ସହିତ ଯାହା ସମସ୍ୟା ପ୍ରଶ୍ନ ବି ଯାହା ଥାଏ ସେଇଠି ଆମେ ଆଉ ପ୍ରାଣୀ ପ୍ରାଣୀ ସମ୍ପଦ ଅଧିକାରୀଙ୍କ ସହିତ କଥା ହେଇକି ତାଙ୍କ ସହିତ କଥା ହେଇକି ଆମେ ସେଇଟା ସେ ବିଷୟରେ ଧାରଣା ସ ସୂଚନା ପାଉ ହଁ ୟୁଟ୍ୟୁବ୍ ଏବଂ ଇଣ୍ଟରନେଟ୍ର ସାହାଯ୍ୟ ମଧ୍ୟ ନେଉ ଆମେ ୟୁଟ୍ୟୁବ୍ ଦ୍ୱାରା ଆମେ ବହୁତ ଉପକୃତ ମଧ୍ୟ ହେଇଛୁ କାହିଁକିନା ସବୁ କ୍ଷେତ୍ରରେ ଆମେ ସେମାନଙ୍କ ସହିତ ପରାମର୍ଶ କରିବାକୁ ସମୟର ଅଭାବ ଥିବାରୁ ଆମେ ଅନ୍ୟ କ୍ଷେତ୍ରରେ ୟୁଟ୍ୟୁବ୍ ମଧ୍ୟ ବ୍ୟବହାର କରୁ ଚାଷୀମାନଙ୍କ ବିଷୟରେ କି କୌଣସି ନୂଆ ପଶୁ ସମ୍ପଦର ସମାଧାନ ପାଇଁ ଆମେ ୟୁଟ୍ୟୁବ୍ର ବ୍ୟବହାର କରିଥାଉ